କିଛି ଦିନ ପୂର୍ବେ ଗୋଟିଏ ଶାର୍ଟଟିଏ କିଣିଥିଲି ତାକୁ ପିନ୍ଧିଲା ପରେ ତା ବଟମ ସବୁ ଛିଡ଼ିଗଲା ଆଉ ତା ସିଲେଇ ସବୁ ଫିଟିଗଲା ତାକୁ ଗୋଟିଏ ଥର ଧୋଇଛି କି ନାହିଁ ତା କଲର ଫେଡ଼ ହୋଇଗଲା